ରେଷ୍ଟୁରାଣ୍ଟ୍ ଅନୁରାଗ ବାବୁ ମୁଁ ସେ ବରଗଡ଼ର

କଚେରି ଆଡ଼େ ଅଛେ ଆମର୍ କାମ୍ ଅଛେ ଟିକେ କଚେରି ଆଡ଼େ ବୋଲେ ଆମରି ଏ ତହସିଲ୍ ଅଫିସ୍ ନେ ଟିକେ ରହି ଯାଇଛେଁ ବୋଲେ ମୋତେ ଭୋକ୍ ହେଲାନୁ ଆରେ ଯାଇ ନା ପରୁଁନୁ ବୋଲେ ମୋତେ ତୁମେ ଆନି ଦିଅ ଟିଫିନ୍ ପତର୍ ଏତିକି ତମକୁ କହୁଛେ କାଣା କାଣା ଆଣ୍ବ କହିବି କେଁ ହେ ବିରିୟାନୀ ଆଣବ୍ ଆରୁ ବିରିୟାନୀ

ଆରୁ ମାଂସ ଆନବୋ ଡାଲି ତରକାରୀ ଏଇଟା ମୋତେ ପହଞ୍ଚାଇଁ ନବ ମୁଁ ହେନୁ ଥିମିଁ ଆର୍ ଫିର୍ ପଳାଇ ଯିବ ଫିରି କାଁ